ଓଡ଼ିଶାର ମନୋରଞ୍ଜନ ଶିଳ୍ପରେ ସୋସିଆଲ୍ ମିଡ଼ିଆ ଏବଂ ଅନ୍ଲାଇନ୍ ପ୍ଲାଟଫର୍ମରେ ଫେସ୍ବୁକ୍ ଇନ୍ଷ୍ଟାଗ୍ରାମ୍ ୟୁଟ୍ୟୁବ୍ ବହୁତ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଯେମିତିକି ଫେସ୍ବୁକ୍ ମାଧ୍ୟମରେ ଆମେ ଦେଶ ବିଦେଶର ନ୍ୟୁଜ୍ ଜାଣିବା ସହ ଅନେକ ଲୋକଙ୍କ ସହିତ ଜଡ଼ିତ ହୋଇପାରୁଛୁ ଏବଂ ଆମେ ବି ମଧ୍ୟ ନିଜର ଫଟୋ କିମ୍ବା ଭିଡ଼ିଓ ଅପଲୋଡ଼୍ କରିକି ବହୁତ କମେଣ୍ଟ୍ ଆଉ ଭଲ ଭଲ ଲାଇକ୍ ମଧ୍ୟ ପାଇ ପାରୁଛୁ ଆଉ ବହୁତ ଲୋକ ମଧ୍ୟ ସେୟାର୍ କରି ପାରୁଛନ୍ତି ସେମିତି ଇନ୍ଷ୍ଟାଗ୍ରାମ ମାଧ୍ୟମରେ ଆମେ ମଧ୍ୟ ଆମ ଫଟୋ ଅପଲୋଡ଼୍ କରିବା ସହିତ ଆଜିକାଲିକା ଜେନେରେସନ୍ର ପୁଅ ଝିଅମାନେ ସେଥିରେ ରିଲ୍ସ୍ ଭିଡ଼ିଓ ଅପଲୋଡ଼୍ କରି ମଧ୍ୟ ବହୁତ ଭଲ ଭଲ ରେସପଣ୍ଡ୍ ପାଇପାରୁଛନ୍ତି ଏବଂ ବହୁତ ଭଲ ଲାଇକ୍ ଏବଂ ବହୁତ ଭଲ ଭଲ କମେଣ୍ଟ୍ ପଜେଟିଭ୍ କମେଣ୍ଟ୍ ମଧ୍ୟ ପାଇ ପାରୁଛନ୍ତି ଆଉ ମଧ୍ୟ ପଇସା ମଧ୍ୟ କିଛି କମେଇ ପାରୁଛନ୍ତି ସେମିତି ୟୁଟ୍ୟୁବ୍ ମାଧ୍ୟମରେ ମଧ୍ୟ ଆମେ ବହୁତ ସାରା ଭିଡ଼ିଓ ଅପଲୋଡ଼୍ କରିପାରୁଛେ ଆଉ ବହୁତ ଭିଡ଼ିଓ ବି ଦେଖିପାରୁଛେ ଯେମିତିକି ରୋଷେଇ ହେଲା କି କିଛି ଘର ସଜା ହେଲା କି କିଛି ଏଣ୍ଟରଟେନ୍ମେଣ୍ଟ୍ ପର୍ପୋଜ୍ ପାଇଁ ମଧ୍ୟ ଆମେ ବହୁତ ଜିନିଷ ସେଥିରୁ ଶିଖିବାକୁ ପାଉଛେ ଯେଉଁଟାକି ବହୁତ ଭଲ କଥା ଆଉ ସେଥିରୁ ମଧ୍ୟ ଏବେ ଲୋକମାନେ ଡେଲି ବ୍ଲଗିଂ ହେଲା କି କିଛି ବି ଭିଡ଼ିଓ ଅପଲୋଡ଼୍ କରିବା ଯଦି ତୁମର କିଛି ବି ମାନେ ସେମିତି ଟ୍ୟାଲେଣ୍ଟ୍ ଥାଏ ତ ସେମିତି କିଛି ଭିଡ଼ିଓ ଅପଲୋଡ଼୍ କରି ମଧ୍ୟ ବହୁତ ସାରା ପଇସା କମେଇ ପାରୁଛନ୍ତି ଯେଉଁଟାକି ବହୁତ ଭଲ କଥା ଯେଉଁମାନେ ଆଜି ସବୁ ଘରେ ବସିଛନ୍ତି ସେମିତି ସବୁ ଘରଣୀମାନେ ଯେଉଁମାନେ କି ନିଜ ରୋଷଇ ଭିଡ଼ିଓ ହେଲାକି କିଛି ଘର ସଜେଇବା ଜିନିଷ କରି ମଧ୍ୟ ୟୁଟ୍ୟୁବ୍ରେ ଅପଲୋଡ଼୍ କଲେ ଲୋକମାନଙ୍କ ଭ୍ୟୁଜ୍ ଆଉ ଭଲ ଲାଇକ୍ ଦ୍ୱାରା ମଧ୍ୟ ସେମାନଙ୍କ ପା ସେମାନେ କିଛି ପଇସା କମେଇ ପାରୁଛନ୍ତି ଆଉ ଆମେ ମଧ୍ୟ ସେ ଭିଡ଼ିଓ ଦେଖି ସେଥିରୁ କିଛି ଶିଖିବାକୁ ପାଇ ପାରୁଛେ ଯେଉଁଟାକି ଆମକୁ ବହୁତ ସାହାଯ୍ୟ କରୁଛି ବହୁତ ସାରା କ୍ଷେତ୍ରରେ ସେମିତି ଫେସ୍ବୁକ୍ ଆଉ ଇନ୍ଷ୍ଟାଗ୍ରାମ୍ରେ ମଧ୍ୟ ଆମେ ବହୁତ ଭଲ ଭଲ ଫଟୋ ଅପଲୋଡ଼୍ କରିପାରୁଛେ ଏବଂ ବହୁତ ସବୁ ଲୋକଙ୍କ ସହିତ ବି ମଧ୍ୟ ଯୋଡ଼ି ହେଇ ପାରୁଛେ ସମସ୍ତଙ୍କ ସହ କଥା ହେଇପାରୁଛେ ବାସ୍